ଢେଙ୍କାନାଳ ଜିଲ୍ଲାରେ ବହୁତ ଲୋକ ଶିକ୍ଷିତ ଅଛନ୍ତି ଏବଂ ଅର୍ଦ୍ଧଶିକ୍ଷିତ ମଧ୍ୟ ଅଛନ୍ତି ଶିକ୍ଷିତ ଲୋକ ଯେଉଁମାନେ କି ଚାକିରି କରିଛନ୍ତି ସେମାନେ କୌଣସି ଚାକିରି ଜରିଆରେ ତାଙ୍କର ପରିବାର ପ୍ରତିପୋଷଣ କରି ପାରୁଛନ୍ତି ଓ ଅନ୍ୟମାନଙ୍କୁ ମେଡ଼ିକାଲ୍ରେ ଯୋଉମାନେ ରହିଲେ ସେମାନେ ମେଡ଼ିକାଲ୍ ସୁବିଧା ଦେଇ ପାରୁଛନ୍ତି ଅନ୍ୟ ଲୋକମାନେ ବହୁତ ଉପକୃତ ହେଇପାରୁଛନ୍ତି ତା ସହିତ ତାଙ୍କ ପରିବାର ମଧ୍ୟ ଉପକୃତ ହେଇପାରୁଛନ୍ତି ଯେଉଁ ମାନେ ଅର୍ଦ୍ଧଶିକ୍ଷିତ ରହିଛନ୍ତି ସେମାନେ କୌଣସି ବୃତ୍ତିଗତ ଯଥା ଚାଷ କାମ ହେଲା ଶ୍ରମିକ ହେଲା ଦିନ ମଜୁରୀ ହେଲା ସେ ଧନ୍ଦାରେ ରହିକି ତାଙ୍କର ପରିବାର ପ୍ରତିପୋଷଣ କରିବା ସହିତ ବାହାର ପାରିପାର୍ଶିକ ଯୋଉମାନେ ଅନ୍ୟ ଲୋକ ରହିଲେ ସେମାନେ ଯେକୌଣସି ଯୋଉ ଚାଷ ସେମାନେ କରୁଛନ୍ତି ଫଳ ହେଉ କିମ୍ବା ଧାନ ହେଉ କିମ୍ବା ପନିପରିବା ହେଉ ଅନ୍ୟମାନେ ତାଙ୍କଠୁ କିଣିବା ସହିତ ତାଙ୍କ ପାରିବାର ଉପକୃତ ହେଉଛନ୍ତି ଏବଂ ଯୋଉମାନେ ବିକ୍ରି କରୁଛନ୍ତି ତାଙ୍କ ସେମାନେ ମଧ୍ୟ ସେଇ ପଇସାରେ ତାଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି ତ ଆମର ସରକାରଙ୍କ ତରଫରୁ ବି ବହୁତ ସୁବିଧା ଆସୁଛି ଯୋଉ ସୁବିଧା କି ମାନେ ଆମର ଗରିବ ମାଆମାନେ ତାଙ୍କର ନିଜ ନିଜ ବ୍ୟବସାୟିକ ବୃତ୍ତିର ଚଳୁଛନ୍ତି କେମିତି ନା ଆମର ଯେକୌଣସି ଗୋଟେ ବୃତ୍ତିଗତ ଧନ୍ଦା ହେଲା ଯାହାକି ଆମର ବାଉଁଶ ବେତରେ ବି ମାନେ ସ୍ତ୍ରୀ ଲୋକମାନେ ସବୁ ଜିନିଷ ତିଆରି କରୁଛନ୍ତି ଯାହା କି ବଜାରରେ ବହୁତ କମ୍ ଦାମ୍ରେ ମଧ୍ୟ ବିକ୍ରି ହେଇପାରୁଛି ସେ ପଇସା ଆଣିକି ସେମାନେ ତାଙ୍କର ପରିବାର ପ୍ରତିପୋଷଣ କରୁଛନ୍ତି କିମ୍ବା ବିଭିନ୍ନ ସୁବିଧା ଅଛି ମାଛ ଚାଷ ଓ ଯେ ମାନେ ଆମର ଗୋ ପାଳନ ଗୋ ପାଳନର କ'ଣ ନା ସେମାନେ କ୍ଷୀର ବିକ୍ରି କରୁଛନ୍ତି ଦହି ବିକ୍ରି କରୁଛନ୍ତି ଯାହା ଫଳରେ କି ଯୋଉମାନେ କିଣୁଛନ୍ତି ସିଏ ଉପକୃତ ହେଉଛନ୍ତି ଯିଏ ବିକୁଛନ୍ତି ମଧ୍ୟ ସିଏ ବି ଉପକୃତ ହେଇପାରୁଛନ୍ତି ମାଛ ଚାଷ ଆମର ମାନେ ଆସୁଛି ପ୍ରାକୃତିକ ହେଉ କିମ୍ବା ଯେକୌଣସି ମାନେ ନିଜ ସେମାନେ ନିଜ ପୋଖରୀରେ କରନ୍ତୁ କିମ୍ବା ଆମର ଗଭ୍ମେଣ୍ଟ୍ ସୁବିଧାରେ ଯୋଉ ଆସୁଛି ସବୁ ପଣ୍ଡ୍ କରିକି କେମିତି କ'ଣ କରନ୍ତି ସେ ସୁବିଧାରେ ହେଉ ସେଥିରେ ବି ବିଜନେସ୍ ବହୁତ ଆକାରରେ ହେଇପାରୁଛି ଯାହା ଫଳରେ କି ମାନେ ଲୋକମାନେ ଇନ୍କମ୍ କରି ପାରୁଛନ୍ତି ଆମେ ଖାଉଛେ ଆମର ଆମକୁ ପୃଷ୍ଟିକର ଜିନିଷ ମିଳିବା ସହିତ ତାଙ୍କୁ ବି ମଧ୍ୟ ଯୋଉ ପଇସା ସେମାନେ ନେଉଛନ୍ତି ତାଙ୍କ ଗରିବ ପରିବାରକୁ ମଧ୍ୟ ସେମାନେ ବି ଚଳେଇ ପାରୁଛନ୍ତି ଏମିତି ବିଭିନ୍ନ କ୍ଷେତ୍ରରେ ବି ଉପକୃତ ହେଇପାରୁଛନ୍ତି